ଆମର୍ ଓଡ଼ିଶାରେ ଯେନ୍ ପ୍ରକାର୍ର ଲୋକ୍ମାନେ ଅଶାନ୍ତିରେ ଚଲୁଛନ୍ ଝଗ୍ଡ଼ା ଫଗ୍ଡ଼ା ଇ ସବୁ ହେଉଛି ଇ ସବୁକେ ଆମ୍କୁ ମୁକାବିଲା କର୍ବାର୍ ଲାଗି ଗଲେ ସେମାନକୁ ଆମେ ବୁଝାବାର୍ କେ ପଡ଼୍ବା ଯେ ବାବୁ ମାନେ ଇଟା ତୁମେ ଯେନ୍ ଇ କାମ୍ଟା କରୁଛ ଇ କାମ୍ କଲେ ଇଟା ତମ୍କୁ ସୁନ୍ଦର୍ ଲାଗୁଛେ କାଏଁ ଯଦି ବି ସେ କହୁଛନ୍ ସୁନ୍ଦର୍ ଲାଗୁଛି ତ ପାନ୍ ଲୋକ୍ ଦେଖୁଛନ୍ ସେ କାମ୍ଟା ଖରାପ୍ ହେଉଛି ସେଥିର୍ଲାଗି ବୋଲିକରି ପାନ୍ ଲୋକ୍ ଯେନ୍ଟା କହିବେ ସେଟା ଠିକ୍ ହେ ସେଥିର୍ଲାଗି ଆମେ ତମମାନକୁ କହୁଛୁଁ ଯେ ତୁମେମାନେ ଇ ସବ୍ କାମ୍ ନାଇ କର ଭଲ୍ ଭାବେ ରହ ଭଲ୍ କରି ଚଲ ଲୋକ୍ ଯେନ୍ତା କି ତମକୁ ମାନକୁ ଧନ୍ୟବାଦ୍ ଦେବେ ଆର୍ ତୁମେମାନେ ଯଦି ଖରାପ୍ କାମ୍ କରବ୍ ବଲେ ତମକୁ କିହେନେ ପଚାରନ୍ କିହେନେ ପଚାରିଲେ ତୁମର୍ କାଣା ହେବା ଭବିଷ୍ୟତ ଅନ୍ଧକାର ହେବା ତମେ କିଛି କାମ୍ କରି ନ ପାର କିଛି ଇଏ କରି ନପାର